ମୁଁ ମୋ ସ୍ୱାମୀ ସାଙ୍ଗରେ ଜୟପୁର ଯାଇଥିଲି ବୁଲିବା ପାଇଁ କିନ୍ତୁ ସେଇଠାରୁ ଗୋଟେ ଦୋକାନରୁ ଗୋଟେ ଶାଢ଼ୀ ଆଣିଥିଲି ମାତ୍ର ପାଞ୍ଚଶହ ଟଙ୍କା ଦେଇକି କିନ୍ତୁ ଶାଢ଼ୀଟା ଯେ ଏତେ ଭଲଥିଲା ଯେମିତି ପିନ୍ଧିବାକୁ ଭଲ ସେମିତି ଦେଖିବାକୁ କିନ୍ତୁ ତାର କଲର୍ ଯେ ଏତେ ବଢ଼ିଆ ଥିଲା ମୁଁ ସେ ଖରାଦିନେ ପିନ୍ଧିବାକୁ ଏତେ ବଢ଼ିଆ ଲାଗୁଛି ମୁଁ ଜାଣିଥିଲେ ଆଗ ମୁଁ ଚାରି ପାଞ୍ଚଟା ଶାଢ଼ୀ ଧରି ଆସିଥାନ୍ତି ଏତେ ମୁଲାୟମ ଶାଢ଼ୀ ମୋ ଜୀବନରେ ପିନ୍ଧିନି କିନ୍ତୁ ଏତେ ସୁନ୍ଦର ଶାଢ଼ୀ ମୁଁ ଆଗରୁ ଜାଣିଥିଲେ ମୁଁ ଚାରି ପାଞ୍ଚଟା ଧରି ଆସିଥାନ୍ତି ଏତେ ମୁଲାୟମ ମୁଁ ଚାରି ପାଞ୍ଚଥର ଧୋଇ ସାରିଛି କିନ୍ତୁ ଟିକେ ହେଲେ ତାର ରଙ୍ଗ ଯାଇନି ଏତେ ସୁନ୍ଦର ଶାଢୀ ମୋ ଜୀବନରେ ମୁଁ ପିନ୍ଧିନି ଏତେ ସୁନ୍ଦର ସେଥିପାଇଁ ମୁଁ ଦୋକାନକୁ ବହୁତ ବହୁତ ଧନ୍ୟବାଦ ଜଣାଉଛି